ଆମ ଅଞ୍ଚଳରେ ଫସଲ ହେଉଛି ଧାନ ହୁଏ ମୁଗ ହୁଏ ବିରି ହୁଏ କୋଳଥ ହୁଏ ସବୁପକାର ଫସଲ ହୁଏ ଆଉ ଆଳୁ କୋବି ଲଙ୍କା ଆଉ ଭଣ୍ଡା କଦଳୀ ଆଉ ବହୁତ ପିଆଜ ଏମିତି ବହୁତ ଅନେକ ପ୍ରକାର ଫସଲ ହୁଏ ଆଉ ଆମେ ଆମ ଅଞ୍ଚଳରେ ଅଧିକ ଧାନ ହୁଏ ଅଧିକ ଫସଲ ହୁଏ ଆମେ ସେଇଥିରୁ ଚଳୁ କିଛି ବିକୁ କିଛି ମାନେ ରଖୁ ଘରେ ଖାଇବା ପାଇଁ ଧାନ ଅଧିକ ହୁଏ ବୋଲେ ଗରିବ ମାନେ ବହୁତ ଉନ୍ନତି କରିଛନ୍ତି କିଛିଟା ଅଧିକ ଫସଲ ହୁଏ ଧାନ ଆଉ ଆଳୁ ଧରିକା ସବୁ ବି ଫସଲ ହୁଏ ଆମେ ହୁଏ ସବୁ ପ୍ରକାର ଫସଲ ହୁଏ ଆଉ ସାର ସାର ବି ବହୁତ କମ୍ ଦାମରେେ ମିଳେ ସାର ଦେବାରୁ ବହୁତ ଉନ୍ନତି ହୁଏ ଆମମାନଙ୍କର ଆଉ ବାରିରେ ଆମେ ସବୁ ଫସଲ ହୁଏ କଲରା ହୁଏ ଆଉ ଆମ୍ବ ସବୁ ପ୍ରକାର ଫସଲ ହୁଏ ଆଉ ଆମେ ବିଲରେ ଯୋଉ ଧାନ କରୁ ଆମର ଏକରେ ଜମି ଆମେ କିଛି ମଣ୍ଡିକୁ ଦେଉ ଆଉ ଆମ ଘରେ କିଛି ଖାଇବା ପାଇଁ ରଖୁ ମୁଗ ବି ସେମିତି ହୁଏ ବିରି ହୁଏ ସବୁପକାର ଫସଲ ବିଲରେ ହୁଏ ଆମେ ସବୁ ପ୍ରକାର ଫସଲ କରିକିନା କିଛିଟା ଆମ ସବୁ ଆମ ଅଞ୍ଚଳରେ ଆମେ ବହୁତ ଧାନ ଚାଷଟା ହେଉଛି ସମସ୍ତଙ୍କର ଧାନ ହେବାରୁ ସମସ୍ତେ ଖୁସିରେ କିଛିଟା ଖାଇପାରୁଛନ୍ତି ସବୁ ପ୍ରକାର ତ ପନିପରିବା ଆମ ଅଞ୍ଚଳରେ ବି ହେଉଛି ଆଉ ଆମେ ଆଳୁ ମାସରେ ଆଳୁ ସବୁ ପରିବାରରେ ସବୁ ମାସରେ ସବୁ ପ୍ରକାର ପରିବାର ପରିବା ହେଉଛି ମୁଗ ବିରି ସବୁ ପ୍ରକାର ପରିବା ହେଉଛି